ଓଡ଼ିଶାର ମୁଖ୍ୟ ଭାଷା ଓଡ଼ିଆ ଆମେ ଛୋଟ ବେଳୁ ଓଡ଼ିଆ କହିଥାଉ ଏବଂ ଶୁଣିଥାଉ ପଢ଼ିଥାଉ ମଧ୍ୟ ଓଡ଼ିଶାର ସାଂସ୍କୃତିକ କଟକର ବାଲିଯାତ୍ରା ଓଡ଼ିଆ ଲୋକ ବିଭିନ୍ନ ବେପାର ବାଣିଜ୍ୟ କରିଥାନ୍ତି ଆମେ ବାହାର ରାଜ୍ୟକୁ ବୁଲିବାକୁ ଗଲେ ହିନ୍ଦୀରେ କଥାବାର୍ତ୍ତା କରିଥାଉ ଓଡ଼ିଆର ଅନ୍ୟ ଭାଷା ହିନ୍ଦୀ ଓଡ଼ିଆ ଭାଷାର ବ୍ୟାକରଣ କହିଥାଉ ଓଡ଼ିଆରୁ ଇଂଲିଶ କହିଥାଉ ସାନ୍ତାଳୀ ଆଦିବାସୀ ସମ୍ପ୍ରଦାୟର ହେଇଥାନ୍ତି ଆମେମାନେ ତାଙ୍କ ଭାଷା ବୁଝିପାରି ନଥାଉ ତେଲୁଗୁ ଅନ୍ୟତମ ଭାଷା ତେଲୁଗୁ ସମ୍ପ୍ରଦାୟର ଲୋକ ତେଲୁଗୁ ବୁଝନ୍ତି ସେମାନେ ତାଙ୍କ କଥା ବୁଝିପାରନ୍ତି ତେଲୁଗୁ ଲୋକ ଆମେ ଓଡ଼ିଆ ଲୋକ ଓଡ଼ିଆ ହିଁ ବୁଝୁ ଆଉ ହିନ୍ଦୀରେ ବି କଥାବାର୍ତ୍ତା କରିପାରୁ